ଏଗାର ଏକ ହଜାର ପଚାଶ ପନ୍ଦର ହଜାର ତିନିଶହ ପଞ୍ଚସ୍ତରୀ ଦୁଇ ଲକ୍ଷ ପଚାଶ ହଜାର ଛଅଶହ ପାଞ୍ଚ ଆଠ ଲକ୍ଷ ଅଠାଅଶୀ ହଜାର ଆଠଶହ ଆଠ